ବ୍ୟାକରଣ ଆଉ ବୈଷୟିକ ଦିଗରେ ସୃଷ୍ଟି ହେଉଥିବା ସୃଜନଶୀଳ ଲେଖା ଏହାକୁ ଆମେ କିଭଳି ଭାବରେ ସନ୍ତୁଳନ ରକ୍ଷା କରି ପାରିବା ବ୍ୟାକରଣ ହେଉଛି ଏହା ଆମର କଣ କରେ ନା ଆମର ଲେଖିବା ଆଉ ପଢ଼ିବା କ୍ଷେତ୍ରରେ ସାହାଯ୍ୟ କରେ ଆଉ ସୃଜନ କ୍ଷେତ୍ର ସୃଜନଶୀଳ ସୃଷ୍ଟି କହିଲେ ଆମ ଭିତରେ ଥିବା କ୍ରିଏଟିଭିଟି ଚିନ୍ତାଧାରା ଗୁଡ଼ିକ ଯେପରିକି ଆମର ରଚନା ଲେଖିବା ପ୍ରବନ୍ଧ ଲେଖିବା କିମ୍ବା ଗୋଟିଏ କବିତାଟିଏ ଲେଖିବା ଏହି ଦୁଇଟି କ୍ଷେତ୍ରରେ ବ୍ୟାକରଣ ଆଉ ସୃଜନଶୀଳ ସୃଷ୍ଟି ମଧ୍ୟରେ ପରସ୍ପର ସମ୍ପର୍କ ରହିଥାଏ କାରଣ ବିନା ବ୍ୟାକରଣ ବିନା ଆମେ ସାହିତ୍ୟର ପଦ ମାନେ ଗୋଟିଏ ପଦ ଟିଏ ମଧ୍ୟ ଆମେ ଲେଖିପାରିବା ନାହିଁ ସେଥିପାଇଁ ସର୍ବପ୍ରଥମେ ଆମକୁ ସୃଜନଶୀଳ ସୃଷ୍ଟି ରଚନା କରିବାକୁ ହେଲେ ବ୍ୟାକରଣ ବିଷୟରେ ଆମର କିଛି ଶିକ୍ଷା ଅବଗତ ହେବା ନିହାତି ଆବଶ୍ୟକ